ହ୍ୟାଲୋ ଆମେ ମର୍ଣ୍ଣିଂ ୱାକ୍ କରିବା ଆସିବୁ ନା ଏତେ ପରିଶ୍ରମ କାମ କରି କରିକା ଭାରି ବାଧା ଲାଗୁଛି ଆଉ ଆମେ ତ ଆସିଛେ ମର୍ଣ୍ଣିଂ ମର୍ଣ୍ଣିଂ ୱାକ୍ କରିକିନା ଟିକିଏ ମନଟା ଫୂର୍ତ୍ତି ଲାଗିବ ଦେହଟା ସୁସ୍ଥ ଲାଗିବ ଭଲ ଲାଗୁଛି ବି ମର୍ଣ୍ଣିଂ ୱାକ୍ କଲାଠୁ ସକାଳୁ ସକାଳୁ ଆଜି କେତେ ବାଟ ଆମେ ଚାଲିବା ମର୍ଣ୍ଣିଂ ୱାକ୍ରେ ହଉ ଏ ଯେଉଁ ଫେରିଲା ପରେ ଘରେ କ'ଣ ଖାଇବୁ ଆଜି ଏ ଡାଲି ହଁ ଲକ୍ଷ୍ମୀ ପୂଜା ଦେଖିବାକୁ ଆମେ ଯାଇନୁ ବର୍ଷେ ଦୁଇ ବର୍ଷ ହେଲା ସାଙ୍ଗ ହୋଇ ଯିବା ଆଉ ଆମେ ଯିବା ନା ଆମ ଫ୍ୟାମିଲି ନେଇକି ଯିବା ସାଙ୍ଗ ହୋଇକି ଆମେ କାଇଁ ଏକା ଯିବା ତା'ପରେ ଗାଡ଼ିଟା କରିଦେଇକି ଆମେ ଫ୍ୟାମିଲି ନେଇକି ସାଙ୍ଗରେ ଗଲେ ଆହୁରି ଭଲ ହୁଅନ୍ତା ହଁ ଯେ ଏଇନା ସାଙ୍ଗ ହୋଇକି ସମସ୍ତେ ଗଲେ ମନଟା ଖୁସି ରହିବ ସମସ୍ତେ ବୁଲାଚଲା କରି ବିଭିନ୍ନପ୍ରକାର ମୋର ସେ ଲକ୍ଷ୍ମୀପୂଜା ଦେଖି ମୁଁ ତ ନେଇପାରୁନଥିଲି ଆମେ ସାଙ୍ଗ ହୋଇକି ଗଲେ ଗାଡ଼ି କରିଦେଇକି କମ୍ ଖର୍ଚ୍ଚରେ ଯିବାକୁ ପଡ଼ିବ ଦେଖିକି ବୁଲି ବାଲିକି ସବୁ ଆସିବା ଆଉ ଆଉ ସେଇଠି ଲକ୍ଷ୍ମୀପୂଜା ସେଇଠି ପା ଢେଙ୍କାନାଳରେ ଏଇ ଯେଉଁ ଦୋଳି ପଡ଼େ ଦୋଳିରେ ମୁଁ କେବେ ବସିନାହିଁ ଆମ ଛୁଆ ପିଲା ବି ବସିନାହାନ୍ତି ବସିବା ସାଙ୍ଗ ହୋଇକରି ଗୋଟେ ମଜା ନେଇକରି ଆସିବା ଆଉ ଆମର ତ ଢେଙ୍କାନାଳରେ ଓଡ଼ିଶା ପ୍ରସିଦ୍ଧ ବରା ଆଉ ସେ ହଁ ସେ ବରା ଫରା ଖାଇକି ମନ ପୁରା ଖୁସି ଖାସ କରି ଆସିବା ଆଉ ହଁ ଆଉ ଆମେ ସେଦିନ ଯିବା ରହିବା ସେଇଠି ରହିକରି ଘର ଗୋଟେ ଭଡ଼ା ନେଇ ରହିବା ରହିକରି ବୁଲାବୁଲି କରି ଭଲ କରି ଦୁଇ ଚାରି ଘଣ୍ଟା ବୁଲିକରି ରାତିସାରା ବୁଲିକି ଦେଖି ଦୁଖା କରି ଭଲରେ ଆସିବା ଆଉ ହଁ ଆଉ ଆସିଲା ପରେ ଆମେ ତେଣିକି ଯାହା ଘରେ ପୁଣି ଆଲୋଚନା କରିବା ଆଉ କ'ଣ କେମିତି ଲାଗିଲା କ'ଣ ହେଲା

ଆଉ ଏମିତି ବି ଆମେ ଗଲେ ବହୁତ ଭିଡ଼ରେ ଆମର ଏଇ ଛୁଆପିଲା ନେଇକି ଗଲା ବେଳକୁ ଟିକିଏ ଟିକିଏ ସତର୍କ ଦାୟିତ୍ୱରେ ଟଣାଫଣା ହୋଇଗଲେ ଭାରି ହଇରାଣ ହେବା ତାଙ୍କୁ ଖୋଜିକି ପାଇବାନି ହଁ ଢେଙ୍କାନାଳ ତ ସବୁଠୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା ଆଉ ସେଠିକି ଯାଇକରି ଭଲସେ ଗୋଟେ ଏଞ୍ଜୟ କରିକି ଆସିବା ଆଉ ନାହିଁ ଆଉ ପଇସା ପତ୍ର କେତେ ତୋ ପାଖରେ ଅଛି ଯିବା ପାଇଁ ନା ମୁଁ ତ ଖଟିଖିଆ ମଜୁରିଆ ଲୋକ ତେଣୁ ପଇସା ପତ୍ର ବେଶୀ ଆମ ପାଖରେ ନଥିବ ତେଣୁ କ'ଣ ଠିକ୍ଠାକ୍ କରିଛୁ ପଇସା ପତ୍ର ହଁ ହଉ